ବହୁତ ବଡ଼ ବଡ଼ ଚାଷୀ ମାନେ ଦେଖିବାକୁ ଗଲେ ସେମାନଙ୍କୁ କୁହାଯାଏ ଜମିଦାରଘର ସେମାନଙ୍କର ବହୁତ ଚାଷ ହୁଏ ଆଉ ସେମାନଙ୍କର ଫସଲ ଅମଳ ପରେ ସେମାନେ ଡାଇରେକ୍ଟ ନେଇ ଷ୍ଟୋର ରେ ମଧ୍ୟ ବିକି ଦେଇପାରନ୍ତି କିନ୍ତୁ କ୍ଷୁଦ୍ରଚାଷୀ ମାନେ କ'ଣ କରନ୍ତି ସେମାନଙ୍କର ତ ଅଳପ ଚାଷ ନା ସେମାନେ ହେଉଛି ଡାଇରେକ୍ଟ ନେଇକି ପହଞ୍ଚିପାରନ୍ତିନାହିଁ ଷ୍ଟୋର ରେ ତେଣୁ କରି ସେମାନେ କାହାଦ୍ଵାରା ନେଇକି ବିକନ୍ତି ତାଙ୍କର ତେଣୁ କରି କମ୍ ଲାଭ ହୁଏ ବଡ଼ ବଡ଼ ଚାଷୀଙ୍କର ଅଧିକ ଟିକିଏ ଲାଭ ହୁଏ ଏମାନଙ୍କର କମ୍ ଟିକିଏ ଲାଭ ହୁଏ